ସ୍ୱଚ୍ଛ ଭାରତ ଅଭିଯାନ ଏହା ଏକ ମହତ୍ତ୍ଵପୂର୍ଣ୍ଣ ଅଭିଯାନ ଯାହାଦ୍ୱାରା ଆମେ ଆମ ଆଖପାଖ ପରିବେଶରେ ସ୍ଵଚ୍ଛତା ଏବଂ ସୁଶୀଳ ପରିବେଶକୁ ପାଇଥାଉ ଯାହାଦ୍ୱାରା ଆମେ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତ ହୋଇଥାଉ ଏବଂ ଜୀବଜନ୍ତୁମାନେ ମଧ୍ୟ ବିଭିନ୍ନ ପ୍ରକାର ରୋଗରେ ମଧ୍ୟ ଆକ୍ରାନ୍ତର ସମ୍ମୁଖୀନ ହୋଇନଥାନ୍ତି ଏହାଦ୍ୱାରା ଆମକୁ ଏକ ସ୍ୱଚ୍ଛ ପରିବେଶ ମିଳିଥାଏ ଦୂଷିତ ପରିବେଶ ଦୂଷିତ ହେବା ଦ୍ୱାରା ଜଳବାୟୁ ମଧ୍ୟ ଦୂଷିତ ହୋଇଥାଏ ଯାହାଦ୍ୱାରା ଆମେ ଏ ରୋଗରେ ଆକ୍ରାନ୍ତ ହୋଇଥାଉ ଯେହେତୁ ସ୍ୱଚ୍ଛ ଭାରତ ଅଭିଯାନ ଏକ ମହତ୍ତ୍ଵପୂର୍ଣ୍ଣ ଅଭିଯାନ ଯାହାଦ୍ୱାରାକି ଆମ ଅଞ୍ଚଳ ଆଖପାଖ ଅଞ୍ଚଳ ମଧ୍ୟ ସ୍ୱଚ୍ଛତା ରହିଥାଏ ଏହା ଏହା ନିତିଦିନିଆ ଆମର ନିତିଦିନିଆ ଜୀବନକୁ ବହୁତ ପ୍ରଭାବିତ କରିଛି ଆମେ ମଧ୍ୟ ଆମ ସ୍କୁଲ୍ରେ ହେଇଥିବା କିଛି ପ ସ୍ୱଚ୍ଛତାର ଅଭିଯାନରେ ଭାଗ ନେଇଥାଉ ଯାହାଦ୍ୱାରା କି ଆମେ ଆଖପାଖ ଗ୍ରାମାଞ୍ଚଳ ଏରିଆକୁ ସଫା କରି ସେୟାକୁ ସ୍ୱଚ୍ଛ କରିଥାଉ କିନ୍ତୁ ଏହା କେବଳ ଆମ ଗ୍ରାମାଞ୍ଚଳ ଦ୍ୱାରା କଲେ ଏହା ହେବନି କିଛି ମ୍ୟୁନସିପାଲଟି ଏରିଆ ମଧ୍ୟ ଯେହେତୁ ରାସ୍ତାଘାଟର ନିର୍ମାଣ କଲେ କିଛି ବି ଅସୁବିଧା ହେଇଥିବାରୁ ଏହା ଗ୍ରାମାଞ୍ଚଳକୁ ପହଞ୍ଚିପାରନ୍ତି ନାହିଁ ଯଦି ସେମାନେ ଗ୍ରାମାଞ୍ଚଳ ମଧ୍ୟ କିଛି ଦେଖନ୍ତି ସେ ତ ସେୟା କି ଏହା ମଧ୍ୟ ଅଧିକ ସ୍ୱଚ୍ଛତାର ହେଇପାରିବ ଯାହାଦ୍ୱାରାକି ଯେଉଁ ଅନୁକୋଣ କୋଣ ଅନୁକୋଣରେ ଥିବା ସାରା ରାଜ୍ୟରେ ମାନେ ମୁଁ ଆଦିବାସୀ ଅଞ୍ଚଳ ମଧ୍ୟ ସେୟା ସ୍ୱଚ୍ଛ ହେଇପାରିବ ଯାହାଦ୍ୱାରା ଆମକୁ ଏକ ଭବିଷ୍ୟତରେ ଭାରତ ଏକ ବଡ଼ ସ୍ୱଚ୍ଛ ଉଦ୍ଦେଶ୍ୟରେ ପରିଣତ ହେଇପାରିବ